ଆପଣଙ୍କ ରାଜ୍ୟରେ ଏପରି କିଛି ବୈଶିଷ୍ଟ କ'ଣ ଯାହା ଭାରତ ଅନ୍ୟ କୌଣସି ରାଜ୍ୟ ଦେଖିବାକୁ ମିଳେ ନାହିଁ ଆମ ରାଜ୍ୟରେ ମୁଖ୍ୟତଃ ଓ ଚାରିଧାମ ମଧ୍ୟରୁ ଗୋଟିଏ ଧାମ ଅଛି ସେଇଟା ଜଗନ୍ନାଥ ଧାମ ଯାହା ଅନ୍ୟ କୌଣସି ଥାଏ ଏପରି ଏ ଧାମ ନାହିଁ ଓ ଏପରି ଏପରି ସେ ଭବ୍ୟ ମନ୍ଦିର କୌଣସି ଠାରେ ମଧ୍ୟ ନାହିଁ ଆଉ ସମସ୍ତ ଜଗନ୍ନାଥଙ୍କୁ ସମର୍ପଣ ହୋଇଛି